ଓଡ଼ିଆ ଭାଷା ଓଡ଼ିଆ ଭାଷା ବିଷୟରେ କହିବାକୁ ଗଲେ ଯେତେବେଳେ ଗୋଟେ ଛୋଟ ପିଲାଟିଏ ଜନ୍ମ ନିଏ ସିଏ ଯେତେବେଳେ ପ୍ରଥମେ କଥା କହିବା ଆରମ୍ଭ କରିଥାଏ ସିଏ ତ କିଛି ଫାର୍ଷ୍ଟ୍ କିଛି ନାଁ ଶୁଣିଥିବ ନା କିଛିଟା କଥା ତାଙ୍କ ଘରଲୋକ ଓଡ଼ିଆରେ ହିଁ ହୋଇଥିବେ ଓଡ଼ିଆ କଥା କହୁଥିବେ ତାହାହେଲେ ପିଲାଟି ପ୍ରଥମେ ମାଆ ଡ଼ାକିବା ଆରମ୍ଭ କରିଥାଏ ସେଇଟା ମଧ୍ୟ ଓଡ଼ିଆରେ ତାପରେ ତା'ର ପରିବାର ସଦସ୍ୟ ପରିବାରର ସଦସ୍ୟ ସମାଜ ସେଥିରୁ ସେ ଓଡ଼ିଆ ଶୁଣି ଶୁଣି ସେ ଓଡ଼ିଆକୁ ବହୁତ ଭଲ ପାଇବାରେ ଲାଗେ ଭଲ ପାଇବାକୁ ଲାଗେ ଓଡ଼ିଆ ଓଡ଼ିଆ ବହୁତ ଭଲ ଭାଷା ଓଡ଼ିଆରେ ଓଡ଼ିଶାରେ ଓଡ଼ିଆମାନଙ୍କର ବହୁତ ଗୁଡ଼ାଏ ଭଲ ପର୍ବ ଅଛି ଯେମିତିକି ରଜ ପର୍ବ ଦଶହରା ପର୍ବ ଦୋଳପୂର୍ଣ୍ଣିମା ଏଗୁଡ଼ାକ ବହୁତ ଭଲ ଭାବରେ ମଧ୍ୟ ପାଳନ କରାଯାଏ ସେଥିପାଇଁ ଓଡ଼ିଶାକୁ ସ ମୋ ଓଡ଼ିଶା ଆମର ସଂସ୍କୃତି ଓଡ଼ିଶା ଆମର ସଂସ୍କୃତି ବହୁତ ଭଲ ଆମେ ଓଡ଼ିଆ ଭାରି ବଢ଼ିଆ